ମୁଁ ପ୍ରଥମେ ସେଇ ମୋବାଇଲ୍ ପାଇଲା ପରେ ମୋର ଡ଼ବଲ୍ ଏଇଟ୍ ଫୋର୍ ସେଭେନ୍ ଏଇଟ୍ ନାଇନ୍ ଏଇ ନମ୍ବର୍ରେ ମୋ ନିଜ ମୋବାଇଲ୍ ଫୋନ୍ ନମ୍ବର୍ରୁ କଲ୍ କରିବି ଏବଂ ମୁଁ ଭଏସ୍ ମେସେଜ୍ ଦେବା ପାଇଁ ଚେଷ୍ଟା କରିବି ମୁଁ କହିବି ତାଙ୍କୁ ଅମକ ଜାଗାରେ ଆପଣଙ୍କର ମୋବାଇଲ୍ଟା ପଡ଼ିଯାଇଥିଲା ସେଥିରୁ ମୁଁ କାଢ଼ିକି ଆଣିଛି ଆପଣ ଏଇ ନମ୍ବର୍ରେ ମୋତେ କଲ୍ କରିକିନା ଆପଣଙ୍କର ମୋବାଇଲ୍ ନେଇପାରିବେ ଏବଂ ମୁଁ ଯେଉଁ ହଷ୍ଟେଲ୍ରେ ରହିବି କିମ୍ବା କୌଣସି କଲେଜ୍ରେ ରହିବି ହେଲେ ତା'ର ଲୋକେସନ୍ ପଠେଇବି ଏବଂ ସେଠି ସେଇ ଜଣକ ଆସିଲା ପରେ ମୁଁ ମୋବାଇଲ୍ ତାଙ୍କୁ ସୁରକ୍ଷିତ ଭାବରେ ତାଙ୍କ ହସ୍ତରେ ସମର୍ପଣ କରିଦେବି ଏବଂ ସେହି ମୋବାଇଲ୍ ଯିଏ ପକେଇଥିବେ ତାଙ୍କୁ ମୁଁ କହିବି ଯେ ସୁରକ୍ଷାରେ ମୋବାଇଲ୍ଟା ଧରନ୍ତୁ ନହେଲେ ଏଠି ସେଠି ପକେଇଦେବେ